କଣ ହବ ହବ

ହଁ ମୁଁ ରେଡ଼ି ଅଛି କେବେ ଯିବା ଆଉ କୋଉଥିରେ ଯିବା ଟିକିଏ କୁହ କାଲି ଯିବା ଠିକ୍ ଅଛି ବସ୍ ନା ବୋଲେରୋ ବସ୍ ନା ବୋଲେରୋ କରିବା ବସ୍ ନା ବସ୍ କେତେ ଟଙ୍କା ନେଉଛି ହଁ ତିନି ହଜାର ଟଙ୍କା ହଁ ଠିକ୍ ଅଛି ତୁ ପନ୍ଦରଶହ ମୁଁ ପନ୍ଦରଶହ କରିକି ଯିବା ହଁ ସେଇଟା ସେଇ ଜାଗାଟା ବହୁତ ଫେମସ୍ ବୋଧେ ହଁ ଯୋଉଠି ଯୋଉ ଶିବ ଲିଙ୍ଗ୍ ଟା ଅଛି ନାଁ ସେଇଟା ବହୁତ ଭଲଲାଗେ ଆମର ଯୋଉ ପାଖରେ ଯୋଉ ଲୋକ ଅଛନ୍ତି ସିଏ କହୁଥିଲେ କି ସେ ଜାଗାଟା ବହୁତ ହି ଭଲ ହଁ ସେ ଜାଗାକୁ ଦୁହେଁ ଯିବା ହଁ ବହୁତ ସୁନ୍ଦର ଦେଖାଯାଏ ମୁଁ ୟୁଟ୍ୟୁବ୍ ରେ ବି ଦେଖିଚି ଆଉ ଲୋକ ଯାହା କହୁଥୁଲେ ତାହା ବି ଶୁଣିଛି ହଁ ତାହେଲେ ଯିବା ହଁ ହେଲେ ଆମେ ଖାଇବା ପାଇଁ କୋଉ କୋଉ ଜିନିଷ ବି ନେଇକି ଯିବା ସେଇଟା ବି ଭାବିଛୁ ନା ହ୍ୟାଲୋ ହଁ କୋଉ କୋଉ ଜିନିଷ ନେବା ତା'ର ଯୋଗାଡ଼ କରିଛୁ ତ ହଁ ତାହେଲେ ଆମେ ଯିବା ନରସିଂହନାଥ ଯିବା ତ ହଁ ତାହା ତ ଲୋକେ କହନ୍ତି ମୁଁ ବି ଶୁଣିଛି ବସ୍ ରେ ଯିବା ତ ଦୁହେଁ ପନ୍ଦର ପନ୍ଦରଶହ ଭାଗ୍ କରି ତାପରେ ସେ ଗାଡ଼ି ଭଡ଼ା ଦେଇଦେବା ଆଉ ତାହେଲେ ଯିବା ହଁ ସେଠାରେ ବହୁତ ଜିନିଷ ଦେଖିବା ଫୋଟୋ ହେବା ଆଉ ଖାଇପିଇ ମଜାରେ ଚାଲି ଆସିବା ହଁ କାଲି କେତେ ଟାଇମ୍ ରେ ମୁଁ ଯିବି ସେଇଟା କହ ତ ହଁ ସାତ ବଜେ ହଁ ଠିକ୍ ଅଛି ସାତ ବଜେ ମୁଁ ରେଡ଼ି ଥିବି ତାପରେ ଦୁହେଁ ମିଶିକରି ଯିବା ନରସିଂହନାଥ ବୁଲିଆସିବା ତାହେଲେ ଟିକିଏ ଦର୍ଶନୀୟ ସ୍ଥାନ ଦେଖିବା ହଁ କଣ ଦେଖିବା ଚାଲ୍ କହ କହ ହଁ ହଁ ମୁଁ ଯିବି ହଁ ରଖ୍